ମୁଁ ଗୋଟେ ଫୁଲର ବଗିଚାଟିଏ କରିଛି କାହିଁକିନା ଆମ ଘରେ ଡେଲି ଠାକୁର ପୂଜା ହୋଇଥାଏ ଠାକୁର ପୂଜାରେ ଫୁଲ ଡେଲି ସବୁଦିନ ଆବଶ୍ୟକ ପଡ଼ିଥାଏ ସେଥିପାଇଁ ମୋତେ ବାହାରୁ ଫୁଲ ଖୋଜିବାକୁ ପଡ଼ୁଥିଲା ଯାହା ଫଳରେ ମୁଁ ଭାବିଲି ନାହିଁ ନିଜେ ଗୋଟେ ଫୁଲ ବଗିଚାଟେ କଲେ ମୋର ନିଜର ଠାକୁର ପୂଜା କାମ ହେଇପାରିବ ଏବଂ ମୁଁ ବି ସେଥିରୁ ଫୁଲ କିଛି ବିକ୍ରି କରି ଦୁଇ ପଇସା ବି ନିଜେ କମାଇ ପାରୁଛି ତେଣୁ ଏ ବଗିଚା କରି ମୁଁ ବହୁତ ଖୁସି ଅଛି